ଶିକ୍ଷାରେ ଓଡ଼ିଶାର ଶିକ୍ଷାରେ ଗୁଣବତ୍ତା ବହୁତ ସାର ଭିତ୍ତି ଭୂମି ଦେଖାଯାଇଛି ଯେପରି ଭାବରେ ଏହି ଯୁବ ବ୍ୟବସ୍ଥା କରାଯାଇଛି ଶିକ୍ଷାକୁ ଆଉ କିପରି ଭାବରେ ଉନ୍ନତ ଭାବରେ କରାଯିବ ସେଥିପ୍ରତି ସରକାର ବହୁତ ଧ୍ୟାନ ଦଉଅଛନ୍ତି ଧ୍ୟାନ ଦେବା ସହିତ ସେଥି ମଧ୍ୟରେ କିପରି କାର୍ଯ୍ୟରତ ହେଉଛି ତାହାକୁ ତଦାରଖ କରିବା ପାଇଁ ମଧ୍ୟ ଉପଯୁକ୍ତ ପ୍ରତିନିଧି ମାନଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଛନ୍ତି ପ୍ରତିନିଧି ମାନେ ପ୍ରତିନିଧିତ୍ୱ କରିବାର ଭିତ୍ତି ଭୂମିକୁ ସୁଚାରୁରୂପରେ ତୁଲାଉଛନ୍ତି ଏବଂ ତାଙ୍କର କର୍ତ୍ତବ୍ୟ ପଥରେ ସେ ବହୁତ କାର୍ଯ୍ୟ କରୁଅଛନ୍ତି କର୍ତ୍ତବ୍ୟର ଭିତ୍ତିଭୂମିକୁ ଅଗ୍ରସର କରିବା ପାଇଁ ବହୁତ ମାତ୍ରାରେ ଶିକ୍ଷାର ଗୁଣବତ୍ତା ଗୁଡ଼ିକୁ ସୁଚାରୁରୂପରେ ପରିଚାଳନା କରାଉଛନ୍ତି ପରିଚାଳକ ଯଦି ସୁଚାରୁରୂପେ ପରିଚାଳନା ନକରିବ ତା'ହେଲେ ଓଡ଼ିଶାର ବିକାଶର କିଛି ଅଗ୍ରଗତି ହେବ ବୋଲିକରି ମୁଁ ଭାବୁ ନାହିଁ